ଆମେ ଆମ ବଗିଚାରେ ବାଡ଼ିରେ ଯେଉଁ ସବୁ ଗଛ ଲଗାଉଛୁ ସେ ଗଛର ଯତ୍ନ ନେବା ପାଇଁ ପଡ଼େ ତାକୁ ଗୋରୁ ଛେଳି ନ ଖାଇବା ପାଇଁ ବାଡ଼ ଦିଆଯାଏ ଏବଂ ଗଛର ଉନ୍ନତି କରିବା ପାଇଁ ବା ଗଛକୁ ବଢ଼େଇବା ପାଇଁ ବଞ୍ଚେଇ ରଖିବାପାଇଁ ପାଣି ଦିଆଯାଏ ସାର ଦିଆଯାଏ କୋଡ଼ାଯାଏ ଖୁସାଯାଏ ତା' ଛଡ଼ା ଏହି ଗଛ ବିଷୟରେ ପରାମର୍ଶ କରିବା ପାଇଁ ଆମେ ଯାଉ ପରିବେଶଭିତ୍ତିଙ୍କ ପାଖକୁ ଜଙ୍ଗଲ ବିଭାଗଙ୍କ ଅଧିକାରୀଙ୍କ ପାଖକୁ ଆଉ ନର୍ସରୀବାଲାଙ୍କ ଠାରୁ ଏହାର ସବୁ ପରାମର୍ଶ ଆଣୁ କିପରି ଗଛଟି ସୁସ୍ଥ ରହିବ ସୁରକ୍ଷିତ ରହିବ ପୋକ ନ ମରିବ ଏବଂ ଫଳ ଧରିବ ଫୁଲ ଧରିବ ସେ ପର୍ଯ୍ୟନ୍ତ କ'ଣ କିପରି କରାଯିବ ଗଛର ଯତ୍ନ ନିଆଯିବ ସେ ସବୁ ପାଇଁ ଆମେ ପରିବେଶଭିତ୍ତିଙ୍କ ଠାରୁ ପରାମର୍ଶ ନେଉ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କଠାରୁ ପରାମର୍ଶ ନେଉ ଆଉ ନର୍ସରୀ ବାଲାଙ୍କଠାରୁ ମଧ୍ୟ ଆମ୍ଭେ ପର ପରାମର୍ଶ ନେଉ ନର୍ସରୀ ବାଲା ବାଲା କହିଲେ ଯେଉଁମାନେକି ଗଛରୁ ଚାରାରୁ ଗଛ ପ୍ରସ୍ତୁତ କରି ବିକ୍ରୀ କରିଥାନ୍ତି ଏବଂ ଆମ୍ଭେମାନେ ସେହି ଗଛ ଚାରା ନିର୍ମିତ ଗଛକୁ ଆଣି ବାଡ଼ି ବଗିଚାରେ ରୋପଣ କରିଥାଉ